ଦଶ ତିନି ଦୁଇହଜାର ଅଠର ପଚିଶ ଦୁଇ ଦୁଇହଜାର ଉଣେଇଶ ତିନି ତିନି ଦୁଇହଜାର କୋଡ଼ିଏ ଚବିଶ ଚାରି ଦୁଇହଜାର ବାଇଶ ଦଶ ଦଶ ଦୁଇହଜାର ତେଇଶ